କ୍ଷୁଦ୍ର ସମ୍ପ୍ରଦାୟରେ କ୍ଷୁଦ୍ର ଫାର୍ମଟି କରିବା ଠିକ୍ କାରଣ ସମ୍ପ୍ରଦାୟକୁ ନେଇ ଫାର୍ମିଂ କରିବା ଦ୍ୱାରା ବେଶୀ ଲାଭକୃତ ହୋଇଥାନ୍ତି ହୋଇପାରୁ ଆମେ ଯେମିତିକି ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଣ ଖାଦ୍ୟ ଯୋଗାଣ କଲେ ସମ୍ପ୍ରଦାୟକୁ ନେଇ କଲେ କମ୍ ଖର୍ଚ୍ଚରେ ମଧ୍ୟ ଆମ ଆମର ପଶୁପକ୍ଷୀମାନଙ୍କ ଖାଦ୍ୟ ଯୋଗାଣ ହୋଇପାରିବ ସେଥିପାଇଁ ଖାଦ୍ୟ ଯୋଗାଣ କରାଯାଏ ସେଥିପାଇଁ ଆମେ କ୍ଷୁଦ୍ର ଫାର୍ମିଂ ବା ସମ୍ପ୍ରଦାୟରେ କ୍ଷୁଦ ଫାର୍ମ ଫାର୍ମଗୁଡ଼ିକ ଖୋଲିବା ଅତ୍ୟନ୍ତ ଆବଶ୍ୟକ ଖୋଲିବା ଦ୍ୱାରା ସମ୍ପ୍ରଦାୟକୁ ନେଇ ଖୋଲିବା ଦ୍ୱାରା ଆମର ଅଞ୍ଚଳରେ ପଶୁପକ୍ଷୀମାନଙ୍କୁ ଖାଦ୍ୟ ସଂଗ୍ରହରେ ବେଶ ଭୂମିକା ଗ୍ରହଣ କରିଛି ଏଥିପାଇଁ ଆମେ କ୍ଷୁଦ୍ର ଛୋଟ ସମ୍ପ୍ରଦାୟରେ କ୍ଷୁଦ୍ର ଫାର୍ମଗୁଡ଼ିକ ଖୋଲିଲେ ଆମର ଅତ୍ୟଧିକ ପରିଚାଳନା କରିବାକୁ ସହଜ ହୋଇଥାଏ ସେଥିପାଇଁ ଆମକୁ କମ୍ ଖର୍ଚ୍ଚରେ କମ୍ ଖର୍ଚ୍ଚରେ ବେଶୀ ଲାଭ ମିଳିଥାଏ ସେଥିପାଇଁ ସମ୍ପ୍ରଦାୟକୁ ନେଇ କରିବା ଉଚିତ୍